ମୋ' ପିଲାଦିନର ସ୍ମୃତି ହେଉଛି ଆମେ ନୂଆବର୍ଷ ଦିନ ନଦୀକୁ ଭୋଜି କରିବା ପାଇଁ ଯାଇଥିଲୁ ମୋ' ସାଙ୍ଗମାନେ ସମସ୍ତେ ଟୀଚର ସମସ୍ତେ ଯାଇଥିଲୁ ସେଠାରେ ବିଭିନ୍ନ ପ୍ରକାର ଗଛ ଲତା ପଥର ସବୁ ଦେଖିଲୁ ପୁଣି ପିଲାମାନେ ସେଠାରେ ଧୁମଧାମରେ ଭୋଜି କଲୁ ପୁଣି ବିଭିନ୍ନ ପ୍ରକାର ଆଇଟମ କଲୁ ଭାତ ଡାଲି ତରକାରୀ ପାୟସ ଇତ୍ୟାଦି ପୁଣି ସେଇଟା ଲାଷ୍ଟରେ ଖାଇବା ପାଇଁ ଛୁଆମାନେ ଗଲେ ପୁଣି ମୁଁ ଚିକେନ ଟିକିଏ ବାକି ରହିଯାଇଥିଲା ସେଇଟା କରୁଥିଲାବେଳେ ମୋ' ହାତଟା ପୋଡ଼ି ହୋଇଗଲା ପୋଡ଼ି ହେଲା ଯେତେବେଳେ ସେତେବେଳେ ସାଙ୍ଗମାନେ ଦେଖିଲେ ତତେ କ'ଣ ଠିକସେ କରି ଆସୁନି ଏମିତି କହି ଚିଡ଼େଇ ଭାରି ମଜା କଲୁ ପୁଣି ସାଙ୍ଗମାନେ ପୁଣି ସେଇଟା ଘଷି ଦେଲେ ପୁଣି ଘରକୁ ମୁଁ କେମିତି ଯିବି ବୋଲି ଭାବୁଥିଲି ଘରକୁ ଯେତେବେଳେ ଆସିଲି ମା' ମାମା ପିଟିବେ ବୋଲି ସେ'ଟାକୁ ଚୁନରିରେ ଢାଙ୍କି ଆସିଥିଲି ଯେତେବେଳେ ଘରକୁ ଆସିଲି ମାମା ପଚାରିଲେ ଏଇଟା କ'ଣ ଏମିତି କ'ଣ ପାଇଁ ସବୁବେଳେ ଢାଙ୍କିକି ରହିଚୁ ତୋ' ହାତଟା ମୁଁ କହିଲି ସେ'ଟା କିଛି ନାହିଁ ଏମିତି କହିଲି ପୁଣି ବହୁତ ପଚାରିଲା ତା'ପରେ କହିଲି ତାପରେ ମାମା ମତେ ବହୁତ ବାଡ଼େଇଲା ବାଡ଼େଇଲା ଯେମିତି ସାଙ୍ଗମାନେ ପୁଣି କହିଲେ କ'ଣ ହେଲା କିରେ ଏମିତି କାନ୍ଦୁଛୁ କାହିଁକି ମୁଁ କହିଲି ମାମା ବାଡ଼େଇଲେ ସେଥିପାଇଁ ମାମା ସେଥର ସେଥିପାଇଁ ମୁଁ ସେ ସେ ଜିନିଷଟାକୁ କେବେ ହେଲେ ଭୁଲି ପାରିବିନି